ନମସ୍କାର କିଏ କହୁଛନ୍ତି ଆଜ୍ଞା କ'ଣ ହେଲା କ'ଣ ଆଜ୍ଞା

ସେଟାମାନେ ଅଛି ଯେ ରେଟ୍ ଏକା ହୋଇଯାଇଛି ଏବେ ତ ସବୁ ରେଟ୍ ବଢ଼ିଗଲାଣି ନାହିଁ ଯେ ବାକି ରେଟ୍ ହେଉଛି ଯେ ଆମର ଆଇଟମ୍ ଯାକ ଭଲ ରହୁଛି ବିରିୟାନୀ ଅଛି ୱାନ୍ ଟ୍ୱେଣ୍ଟି ଗୋଟେ ପ୍ଲେଟକୁ ସେଠି ସେ ପର ଡେ ହେଉଛି ଚାଳିଶ ପଚାଶ ହଜାର ହୋଇଯାଉଛି ହଁ ହଁ ଦୋକାନ ତ ଏବେ ନୂଆ ଦେଇଦେଲେଣି ପାଖେ ପାଖେ କିନ୍ତୁ ମୋତେ ଟିକେ ବେଶୀ ଲୋକ ଜାଣିଛନ୍ତି କି ନାହିଁ ଆରେ ଆମର ଇଏ କରିବାଟା ଟିକେ ଆରି ମୋତେ ଆମର ହୋଟେଲ ଟିକେ ଏବେ ମୋତେ ସେ ଆମର ହୋଟେଲର ଦୁଇ ଜଣ କାମ କରିବା ଭଲ ଲୋକ ଟିକେ ଦରକାର ଅଛି ତ ସେଇଥିପାଇଁ ମୁଁ ଆଡଭରଟାଇଜ କରିବାକୁ ଚାହୁଁଛି ହଁ ହଁ ରୋଷେଇ ଆଜିଏ ଭଲ ଇଏ କରୁଥିବ ସେ ଦୁଇ ଜଣ ମୋତେ ଦରକାର ଅଛି ସେଇଟା ପାଇଁ ଆପଣଙ୍କର ପେପରରେ ବାହାର କରିଥାନ୍ତି ବୋଲିଥିଲି ମୁଁ ହେଲେ ମନେକର ଧରାଯାାଉ ମୁଇଁ ଆଜି ତୁମକୁ ଲେଖିକରି ଦେଲି ମୋର ନିଯୁକ୍ତି ପାଇଁ ଆମର ହୋଟେଲର ଦରକାର ବୋଲିକିରି କେତେ ଦିନ ପରେ ଯଦି ପିଲାମାନେ ଆସିପାରିବେ କେମିତି ସାର୍ ହେଲେ ସେଠି ମୋର କ'ଣ କ'ଣ ଦେଇ ଦେବାକୁ ପଡ଼ିବ ମୋର ଆଡ୍ରେସଟା ଆଉ ମୁଁ ହୋଟେଲର ହଁ ହଁ ସତରଟା କ'ଣ ପାଇଁ ସାର୍ ସବୁ ନ୍ୟୁଜରେ ଛାଡ଼ିବ ବୋଲିବା କଥା ନାଇଁକି ହେଲେ ତୁମେ ଏତେ ନ୍ୟୁଜରେ ଛାଡ଼ିବ ବୋଲି କହୁଛ ଯେ ପଇସା ଏତେ ଖର୍ଚ୍ଚ କରିହେବ କିି ସାର୍ କେତେ ପଇସା ଦରକାର ପଡ଼ୁଛି କୋଡ଼ିଏ ହଜାର ନେଉଛ ନାଇଁ ପଇସା ନେବାଟା ନିଅ ସିନା ବାକି ଆଡଭାନ୍ସ କେତେ ଦେଇଥିବାର କେମିତି ହୁଁ ହୁଁ ହେଲେ ଆପଣ ସବୁ ଲେଖା ଲୁଖି ମୁଁ ଯୋଉଟା କହିଛି ସେଇ ବିଷୟରେ ଲେଖିବେ ବାକି ହେଲା ଅଲଗା କିଛି ଲେଖିବେ ନାହିଁ ବାକି ମୋତେ ଦୁଇଟା ପିଲା ଦରକାର ସେଇଟା ନିଯୁକ୍ତି ବାହାର କରିବ ହେଲା

ଠିକ୍ ଅଛି ଠିକ ଅଛି